ଇଲେକ୍ଟ୍ରିକ୍ ଆମର ଯେତିକି ଉପକାରିତା ଆଣେ ସେତିକି ଅପକାରିତା ଆଣେ ଲୋକ ତାକୁ ହୁସିହାରି କରି ନଚଳିଲେ ଲୋକ ବହୁତ ବିପଦର ସମ୍ମୁଖୀନ ହୁଅନ୍ତି ଇଲେକ୍ଟ୍ରିକ୍ ଆମର ବହୁତ ଦରକାରୀ ହୁଏ କିନ୍ତୁ ଆମେ ତାକୁ ବହୁତ ଇଏ ଭାବେ ଚଳାଉ ତାକୁ ହୁସିଆରି ନ କରି ଚଳିଲେ ଆମର ଜୀବନ ଚାଲିଯିବାର ସମ୍ଭାବନା ବି ଥାଏ ତେଣୁ ଇଲେକ୍ଟ୍ରିକ୍ ଆମର ଦରକାରୀ ହେଲେ ବି ବହୁତ ମାନେ ଡରିକରି ତାକୁ ଆମେ ଚଳାଉ ବହୁତ ଇଏ ସହ ଚଳାଉ ଆମେ ଇଲେକ୍ଟ୍ରିକ୍କୁ ଲାଇନ୍ ଆମର ଦରକାରୀ ହେଲେ ବି ଲାଇନ୍ ମାନେ ତାକୁ ଆମେ ହୁସିଆରି ସହ ଚଳାଉ ଲାଇନ୍ ଆମର ବହୁତ ଉପଯୋଗୀ